ହ୍ୟାଲୋ ମୁଁ କେନ୍ଦୁପଡ଼ା ଗ୍ରାମରୁ ମନସ୍ମିତା କହୁଥିଲି ଆପଣଙ୍କୁ କେତେ ସମୟ ହେଲା କହିଥିଲି ଖାଦ୍ୟଟା ଆଣିକି ଦେବାପାଇଁ ଏପର୍ଯ୍ୟନ୍ତ ଦେଇପାରିଲେନି ଟିକେ ଜଲ୍ଦି ଆଣିକି ପହଞ୍ଚନ୍ତୁ ଆଉ କେତେ ଟାଇମ୍ ୱେଟ୍ କରିବି ଅଧଘଣ୍ଟେ ଆହୁରି ଲାଗିବ ନାହିଁ ନାହିଁ ଟିକେ ଜଲ୍ଦି ଆଣିକି ପହଞ୍ଚାଇ ଦିଅନ୍ତୁ ହେଉ ଠିକ ଅଛି